ଆମ୍ଭ ଅଞ୍ଚଳରେ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ ଏଠାରେ ବଡ଼ ବହୁତ ଜଙ୍ଗଲ ଅଛି ଏଠାରେ ସବୁ ଗଛ ମାନେ ଜଙ୍ଗଲରେ ବହୁତ ବହୁତ ଗଛ ଅଛି ବହୁତ ଜୀବଜନ୍ତୁ ଅଛନ୍ତି ମାନେ ଗଛମାନେ କି ଏନ୍ତି ମହୁଲ ଗଛ ଚାର ଗଛ କେନ୍ଦୁ ଆମ୍ବ ଜାମୁ ଏନ୍ତା କି ବହୁତ ବଡ଼ ମାତ୍ରାରେ ବହୁତ ବଡ଼ ଜଙ୍ଗଲଟେ ବହୁତ ବଢ଼ିଆ ଲାଗ୍ସି ଦେଖ୍ବାକେ ତା ପରେ ଆମର ଇନେ ପୁରା ବଡ଼ନୁ ମହାନଦୀଟେ ଅଛେ ସେ ନଦୀରେ ମାନେ ପାନି ପୁରା ବଢ଼ିଆ ହେସି ସେମାନେ ସମସ୍ତେ ଯାଆ ଆସ କରିକିରି ପୁରା ବହୁତ ଖୁସି ଲାଗ୍ସି ପାହାଡ଼ ପର୍ବତ ହେଇକିରି ମାନେ ନଦୀ ସେ ତଲେ ଅଛେ ବହୁତ ସୁନ୍ଦର ଲାଗ୍ସି ଆଗ୍ରହ ସହିତ ଆମର ଇନକେ ମାନେ ବହୁତ ଲୋକ୍ ମାନେ ଲୋକମାନେ ଦେଖିବାକୁ ଆସନ୍ତି